ଛୋଟ୍ବେଲେ ମୋତେ ବହୁତ୍ସାରା ଗପ ବହିମାନେ ପଢ଼୍ବାର୍ ଲାଗିର୍ ବହୁତ୍ ହି ଇଚ୍ଛା ଲାଗୁଥିଲା ସେତ୍କି ବେଲେ ମୁଇଁ ମାନେ ବୁକ୍ ଷ୍ଟୋର୍କେ ଯାଇକିନା ବହୁତ୍ଟେ ବହିମାନେ କିନି କିନା ସେ ବହି ମାନ୍କେ ମୁଇଁ ପଢ଼ୁଥିଲି ବହୁତ୍ଟେ ଏଣ୍ଟର୍ଟେନ୍ମେଣ୍ଟ୍ ଷ୍ଟୋରୀମାନେ ବି ଥିଲା ବହୁତ୍ଟେ ହିଷ୍ଟୋରିକାଲ୍ ଷ୍ଟୋରୀମାନେ ବି ଥିଲା ଆଉ ବହୁତ୍ଟେ ମାଇଥୋଲୋଜି ବି ଥିଲା ଆଉ କିଛିଟା କନ୍ଫ୍ୟୁଜିଙ୍ଗ୍ ଷ୍ଟୋରୀମାନେ ବି ଥିଲା ହେନ୍ତା ଗୁଟେ ମୁଇଁ ଷ୍ଟୋରୀଟା ପଢ଼ିଥିଲି ଯେନ୍ ଷ୍ଟୋରୀର ନାଁ'ଟା ଥିଲା ଚିତ୍କାର ବୋଲିକିନା ସେ ଷ୍ଟୋରୀରେ କା'ଣା ହେଇଥିଲା ନା ଗୁଟେ ଝିଅ ତା'ର୍ ଗୁଟେ ପନ୍ଦ୍ର ବର୍ଷର ଝିଅ ସେ ତା'ର୍ ନିଜର୍ ବାପାକେ ମାରି ଦେଇଥିଲା ଆଉ ଆପଣ୍ମାନେ ତ ଜାଣିଥିବେ କି ଗୁଟେ ଝିଅ ତା'ର୍ ବାପାକେ କେତେ ଭଲ୍ ପାଏସି କିନ୍ତୁ ସେ କାଏଁ କା'ଯେ ତା'ର୍ ନିଜର୍ ବାପାକେ ମାଏର୍ ଦେଇଥିଲା ସେ ଷ୍ଟୋରୀରେ ସେଟା ଉଲ୍ଲେଖ୍ କରାଯାଇଛେ ଯେନ୍ ଷ୍ଟୋରୀଟା ଶୁନ୍ଲା ପରେ ମୋର୍ ରାତିସାରା ନିଦ୍ ପୂରା ଉଡ଼ି ଯାଇଥିଲା ଯେ ଗୁଟେ ପନ୍ଦ୍ର ବର୍ଷର ଝିଅ କେନ୍ତିକିନା ତା'ର୍ ବାପାକେ ପୂରା ନିର୍ମମ୍ ଭାବେ ପୂରା ଛୁରୀ ଧରିକିନା ପୂରା ପିସ୍ ପିସ୍ କରିକିନା କାଟି ଦେଇଥିଲା ଆଉ ସେଟା ଗୁଟେ ପଲିଥିନ୍ରେ ଭରିକିନା ସେଟା ଅଲ୍ଗା ଅଲ୍ଗା ଜାଗାମାନ୍କୁ ଫିଙ୍ଗି ଦେଇଥିଲା ତ ତାଙ୍କର୍ ଲାଇଫ୍ରେ ଏନ୍ତା କିଛି ଘଟିଥିଲା ଯେନ୍ଟାକି ସେ କେବେ ଭୁଲି ବି ନାଇଁ ପାରି ଆଉ ସେ ଏତେ ଡ଼ିପ୍ରେସନ୍କେ ଯାଇକିନା ସେ ନିଜର୍ ବାପାକେ ମାରି ଦେଇଥିଲା କାରଣ୍ ସେ ଆଗ୍ରୁ ଯେତେବେଲେ ଛୋଟ୍ ଥିଲା ଯେତେବେଲେ ତାକେ ସାତ୍ ବର୍ଷ ହେଉଥିଲା ସେତେବେଲେ ସେ ମାନେ ତା'ର୍ ହେତ୍କି କିଛି ସ୍ମରଣଶକ୍ତି ନାଇଁଥାଇ କିନ୍ତୁ ସେ ନିଜେ ଦେଖିଥିଲା କି ତାର୍ ବାପା ତା'ର୍ ମାଆ'କେ ମାରି ଦେଇଥିଲା ଆଉ ତା'ର୍ ବଦ୍ଲା ସେ ନେବାର୍ ଲାଗି ଚାହୁଁଥିଲା ସେଥିର୍ଲାଗି ସେ ମାନେ ଇ ଜିନିଷ୍କେ ସହି ନାଇଁ ପାରିକିନା ତା'ର୍ ମାଆର ଯେନ୍ଦିନ ଡ଼େଥ୍ ହେଇଥିଲା ସେ ଦିନ ହିଁ ସେ ନିଜର୍ ବାପାକେ ମାରିଦେଇଥିଲା ଆଉ ଇ ଷ୍ଟୋରୀ ଶୁନ୍ଲା ପରେ ମୁଇଁ ରାତିସାରା ପୂରା ବହୁତ୍ ଦୁଃଖରେ ବି ମୋର୍ ମାନେ ପୂରା ଝୁମ୍ରା ଉଡ଼ିଯାଇଥିଲା ଆଉ ବହୁତ୍ କନଫ୍ୟୁଜିଙ୍ଗ୍ ବି ହେଇଯାଇଥିଲି କି ଏନ୍ତି କେନ୍ତି ହେଇଗଲା ବୋଲିକିନା ତ ଇ ଷ୍ଟୋରୀଟା ବି ମୋତେ ବହୁତ୍ ହି ଭଲ୍ ଲାଗିଥିଲା ଆଉ ଷ୍ଟୋରୀର ନାଁ'ଟା ଥିଲା ଚିତ୍କାର୍